ଆମ କୋରାପୁଟର ବାୟୁ ବର୍ତ୍ତମାନ ତ ଟିକେ ଖରା ରହୁଛି ଆଉ ବହୁତ ଖରା ବି ହେଉଛି କିନ୍ତୁ ବର୍ଷା ଦିନେ ବହୁତ ବର୍ଷା ହେଉଛି ବହୁତ ବର୍ଷା ମାନ ପନ୍ଦର ଷୋହଳ ଦିନ ଯାଏଁ ସୂର୍ଯ୍ୟ ଦେଖାଯାଉନି ଦିନ ରାତି ଚବିଶ ଘଣ୍ଟା ବର୍ଷା ହିଁ ହେଉଛି ବାହାରକୁ ବାହାରିବାକୁ ସମୟ ହେଉନି କୁଆଡ଼େ ଯିବାକୁ ଭଲ ଲାଗୁନି ରାସ୍ତାଘାଟରେ ପାଣି ଥାଉଛି ଆଉ ବର୍ଷା ଦିନେ ବାହାରକୁ ଯିବାକୁ ବି ଭଲ ଲାଗୁନି ପ୍ୟାଣ୍ଟ ସାର୍ଟ ସବୁ ଓଦା ହେଇଯାଇଥାଉଛି ଶୁଖାଇବାକୁ ଅସୁବିଧା ହେଉଛି ଶୀତ ଦିନେ ପ୍ରବଳ ଶୀତ ହେଉଛି କୋରାପୁଟରେ ପ୍ରବଳ ତୁଷାରପାତ ହେଉଛି କୋରାପୁଟରେ ଖରାଦିନେ ବହୁତ ଖରା ହେଉଛି କୋରାପୁଟରେ ଜଳବାୟୁ ଭଲ ଅଛି କିନ୍ତୁ ଏହି ଶୀତ ଦିନ ଆଉ ବର୍ଷା ଦିନ ଖାସ କରି ବର୍ଷା ଦିନରେ ଯେଉଁ ପ୍ରକାର ବର୍ଷା ହଉଚି କୋରାପୁଟରେ ରହିବାଟା ବହୁତ କଷ୍ଟ ହେଇଯାଉଛି କୋରାପୁଟରେ ବର୍ଷାରେ କୁଆଡ଼େ ବାହାରିବାକୁ ଭଲ ଲାଗୁନି କାମ କରିବାକୁ କିଛି ଟାଇମ୍ ମିଳୁନି କାହିଁକି ବୋଲେ ଯୁଆଡ଼େ ଗଲେ ବି ବର୍ଷା ହିଁ ହେଇଥାଉଛି